ଭାଇ ଆପଣ କେମିତି କ'ଣ ଧାନ ଚାଷରେ ପିଡ଼ିଆ ଫିଡ଼ିଆ ମାଇଲେ କ'ଣ କେମତି ଭଲ ହବ କେଉଁ ପିଡ଼ିଆ ଗ୍ରୁମର ଗ୍ରୁମର ଆଉ ପଟାସ୍ ଫଟାସ୍ ମାଇଲେ କ'ଣ ଖରାପ ହବ କି ହୁଁ ଟିକିଏ ଟିକିଏ କେତେ ୟୁରିଆ ପଟାସ୍ ଟିକିଏ ମାରିବାକୁ ପଡ଼ିବ କ'ଣ କହିଲେ

ଆଉ କିଛି ମାରିବାକୁ ପଡ଼ିବନି ତ ଗ୍ରୁମରଟା ବସ୍ତାରେ କେତେ ପଡୁଛି ପଟାସ୍

ହଁ ଏୟାକୁ ତ ମାରିଲେ ଧାନ ଚାଷ ଭଲ ହବ ତ

ଧାନଟାକୁ ଓଜନ କରିବା ପାଇଁକା ଯେଉଁ ଧାନ ୱେଟ୍ଟା କେମିତି ହବ ସେ ତାହା ବି ସିଏ ତା' ବି ସ୍ପେଶିଆଲି କ'ଣ ଟିକିଏ କୁହନ୍ତୁ କ'ଣ ପିଡ଼ିଆଟା ମାଇଲେ ଧାନ ଓଜନଟା ଟିକିଏ ୱେଟ୍ ହବ ଉଠିବ ଟିକିଏ ୱେଟ୍ ହବ ଧାନ ଟିକିଏ ଧାନ ଟିକିଏ ଜଲ୍ଦି ଟିକିଏ ପାଚିବ ଶୀଘ୍ର ଟିକିଏ ପଢ଼ିଆ ପଢ଼ିବ ଆଉ ଯେଉଁ ଧାନ ଗଛ ଯେଉଁ ପୋକ ଲାଗୁଛନ୍ତି ପୋକ ଟିକିଏ ମାନେ କମିବ ଆଉ ବୋଲି ପୋକ ଯେମିତି ଆଉ ଲାଗିବେନି ଯେଉଁ ପୋକ ଲାଗୁଛନ୍ତି ଜଉ ପୋକ ଯେମିତି ତା' ପାଇଁ ମେଡ଼ିସିନ୍ ଅଛି ଆଉ ସେ ସ୍ପ୍ରେ ଦ୍ୱାରା ବୋଧେ କରିକି ପକେଇବି ଆଉ ଆଜ୍ଞା ତାହେଲେ ଆମର ଧାନ ଚାଷରେ ଏଇ ଦୁଇଟା କ'ଣ ପଟାସ୍ ଗ୍ରୁମର ନା ୟୁରିଆ ଏଇ ତିନିଟା ଭିତରୁ ଯାହା ଯାହା ପକେଇବ ଭଲ ହବ ଚାଷଟା ଆଜ୍ଞା ଆଉ ତାହେଲେ ଆଉ ଏ ତିନିଟା ଭିତରୁ ଯେଉଁ ଗୋଟିଏ ବସ୍ତା ନେଲେ ଚଳିବ ଆଜ୍ଞା ଆଉ କ'ଣ କହିଲେ ପାଣି ପୁଣି ଆ କେମିତି କେମତି କ'ଣ ହବ ପାଣି ସଫିସିଏଣ୍ଟ୍ ନା ପାଣି ଥିଲାବେଳେ ପକେଇବୁ ନା କେମିତି କ'ଣ ପକେଇଲେ ଠିକ୍ ଆସିବ ଆଁ ଗୁଁଠେକେ ସେ କେତେ ଲେଖାଁ ପକେଇବା ପିଡ଼ିଆ ଆଜ୍ଞା ହଁ ମୋର ତାହେଲେ ଏଇ ଦୁଇଟା ଯାକ କେଉଁଟା କ ଗ୍ରୁମରଟା ଗୋଟିଏ ବସ୍ତା ଆଉ ୟୁରିଆ ଗୋଟିଏ ବସ୍ତା ରଖିଥିବେ ଆଉ ଆଜ୍ଞା ଏଇ ଏଇ ଦୁଇଟା ବସ୍ତା ରଖିଥିବେ ଆଉ ଆଜ୍ଞା ମୁଁ କାଲି ଯାଇକି ନେଇ ଆସିବି ଆଉ ଆଜ୍ଞା ମୁଁ ରଖୁଛି କାଲି ଯାଇକି ନେଇ ଆସିବି ଆଉ